ଆମ ଅଞ୍ଚଳରେ ବିଭିନ୍ନ କ୍ରୀଡ଼ାକୁ ପ୍ରସ୍ତାପନ ଦେବା ପାଇଁ ପଞ୍ଚାୟତିରାଜ ଯେମିତିକି ଆମ ଗ୍ରାମର ସରପଞ୍ଚ ଅଛନ୍ତି ସେ ବହୁତ ସାରା ଆମକୁ ଖେଳ ଉପରେ ଉପଦେଶ ଦେବା ସହିତ ପ୍ରସ୍ତାପନ ଦେଇଆସୁଛନ୍ତି ଆଉ ସେଥିପାଇଁ ଜାତୀୟ ଆଉ ଆନ୍ତର୍ଜାତୀୟ ଖେଳରେ ସ୍ତରରେ ଭାଗ ଅଂଶଗ୍ରହଣ କରିବାପାଇଁ ଆମ ପଞ୍ଚାୟତରେ ପ୍ରତ୍ୟେକ ଗାଁ ରୁ ଖେଳ ହେବା ସହିତ ସେଠୁ ବଛା ବଛା ପ୍ଲେୟାର ସହିତ ଜିଲ୍ଲାରେ ଖେଳ ହୁଏ ସେହିପରି ଜିଲ୍ଲାରୁ ରାଜ୍ୟରୁ ସିଲେକ୍ସନ ହୁଏ ଏହିପରି ଆମକୁ ଖେଳିକି ସେଇଠୁ ବଛା ବଛା ପିଲାଙ୍କୁ ବାଛିକି ରାଜ୍ୟକୁ ସେହିପ୍ରତି ଦେଶର ଅନ୍ତର୍ଜାତୀୟ ସ୍ତରରେ ଅଂଶଗ୍ରହଣ କରିବାକୁ ଆମକୁ ପ୍ରେରଣା ଦିଅନ୍ତି ଓ ତା ସହିତ ଲଗାତାର ଆମକୁ ଏହି ମଧ୍ୟରେ ବହୁତ ସାରା କାମ ଶିଖେଇଛନ୍ତି ଆଉ ଖେଳିବାରେ ଆମକୁ ପ୍ରସ୍ତାପନ ଦେଇଛନ୍ତି